ମୋର ପ୍ରିୟ ପକ୍ଷୀ ହେଉଛି ଶୁଆ ଶୁଆ ଗୋଟିଏ ଏମିତି ପକ୍ଷୀ କି ତା'ର ଛନ୍ଦ ନାହିଁ ମାୟା ନାହିଁ ସେ ଗୋଟିଏ ଭାବୁକ ପକ୍ଷୀ ପ୍ରେମ ପ୍ରଦର୍ଶନ କରିଥାଏ ମାନେ ଘରେ ଯାହାକୁ ମାନେ କିଛି ମଧ୍ୟ ତାକୁ ଶିଖେଇଲେ ରାମନାମ ଠାରୁ ନେଇ ନିଜର ନାଁ ନିଜ ଘର ପରିବାରର ନାଁ ବନ୍ଧୁବାନ୍ଧବ ଙ୍କ ନାଁ ମଧ୍ୟ ସିଏ ଉଚ୍ଚାରଣ କରିଥାଏ ଘରକୁ କିଛି ବାହାର ଲାକ ଆସିଲେ ମଧ୍ୟ ସେ ଘର ଲୋକଙ୍କୁ ଡାକିଥାଏ ଏମିତି ବାହାର ଲୋକ ଆସିଲେ ସେ ଚାହେଁକି ସଦାବେଳେ ପକ୍ଷୀଟି ସେ ପକ୍ଷୀ ବୋଲି ନୁହେଁ ଅନ୍ୟ ପକ୍ଷୀ ମଧ୍ୟ ଚାହାଁନ୍ତି କି ଖୋଲା ଆକାଶରେ ଉଡ଼ିବା ପାଇଁ ସେ ମଧ୍ୟ ଚାହେଁ ତାକୁ ଆମେ ପଞ୍ଜୁରୀରେ ବାନ୍ଧିକି ରଖିଲେ ମଧ୍ୟ ତା' ମନରେ ଆଘାତ ଥାଏ କି ମୋତେ କେମିତି ମୋ ମାଲିକ ମୋତେ ଛାଡ଼ି ଦିଅନ୍ତା କି ଖୋଲା ଆକାଶରେ ମୁଁ ବୁଲନ୍ତି କିନ୍ତୁ ସେଇ ଗୋଟିଏ ପକ୍ଷୀ ଆମ ଘରେ ପୋଷିଥାଉ ବହୁତ ଭଲ ଲାଗେ ସେ ପକ୍ଷୀ ଏଇ ଗୋଟିଏ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହେଇକି ତା'ର ଖାଦ୍ୟ ସଂଗ୍ରହ କି ଏଇଠୁ କିଛି ଖାଦ୍ୟ ଖାଇବି ଅନ୍ୟ ଜାଗାରୁ ମଧ୍ୟ କିଛି ଖାଦ୍ୟ ଖାଇବି ଏ ଗୋଟିଏ ପକ୍ଷୀଙ୍କୁ ଯଦି ଆମେ ବାନ୍ଧିକି ରଖିବା କିନ୍ତୁ ସେ ତା'ର ମନକୁ ମାରିଦେଇଥାଏ